ଭାରତର ଅନେକ ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ହେଉଛି ଏକ ସ୍ୱତନ୍ତ୍ର ରାଜ୍ୟ ଏବଂ ଓଡ଼ିଶା ରାଜ୍ୟର ସାଂସ୍କୃତିକ ପରିଚୟ ହିସାବରେ ଓଡ଼ିଆଭାଷା ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଓଡ଼ିଆ କେବଳ ଓଡ଼ିଆଭାଷା ନୁହେଁ ଓଡ଼ିଶାର କଳାସଂସ୍କୃତି କ୍ଷେତ୍ରରେ ଓଡ଼ିଶାର ଓଡ଼ିଶୀନୃତ୍ୟ ଗୋଟିପୁଅ ନାଚ ପାଲା ଯାତ୍ରା ସମ୍ବଲପୁରୀ ନୃତ୍ୟ ଏବଂ ଗୀତ ଇତ୍ୟାଦି ଇତ୍ୟାଦି ଏହିସବୁ ଓଡ଼ିଶାକୁ ଏକ ବିଶେଷ ସ୍ୱତନ୍ତ୍ର ପରିଚୟ ଦେଇଥାଏ ଓଡ଼ିଶାର ଓଡ଼ିଶୀନୃତ୍ୟ କେବଳ ରାଜ୍ୟରେ ନୁହେଁ ଏହା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଅତ୍ୟନ୍ତ ପ୍ରସିଦ୍ଧ ଏ ଓଡ଼ିଶୀନୃତ୍ୟ ଓଡ଼ିଶାକୁ ଏବଂ ଓଡ଼ିଆଭାଷାକୁ ଆନ୍ତର୍ଜାତିକ ସ୍ତରରେ ଏକ ନୂଆ ପରିଚୟ ଦେଇପାରିଛି ଆନ୍ତର୍ଜାତିକ ଲୋକମାନେ ଓଡ଼ିଶାର କଳାସଂସ୍କୃତି ଏବଂ କାରିଗରୀ ଉପରେ ଜାଣିବା ପାଇଁ ମଧ୍ୟ ଉତ୍ସୁକ ହେଇ ଆସୁଛନ୍ତି କଳାସଂସ୍କୃତି ମଧ୍ୟରେ ଓଡ଼ିଶାର କେତେକ ସର୍ବୋତ୍ତମ ସ୍ଥାନ ଯେପରି କି କୋଣାର୍କ ମନ୍ଦିର ପୁରୀ ମନ୍ଦିର ଏହା ମଧ୍ୟ ଓଡ଼ିଶାର ସଂସ୍କୃତିକୁ ବହୁତ ସୁନ୍ଦର ଭାବେ ଗଢ଼ି ତୋଳିଥାଏ ଯେଉଁଠି ଯେଉଁଥିପାଇଁ ପର୍ଯ୍ୟଟନ ଓ ପର୍ଯ୍ୟଟନସ୍ଥଳୀ ସେଇ ଜାଗାରେ ଗଢ଼ି ଉଠିଛି ଏବଂ ବାହାର ଦେଶରୁ ଅନେକ ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶାର ସଂସ୍କୃତି ଆଉ କଳାକୁ ଉପଭୋଗ କରିବା ନିମନ୍ତେ ଓଡ଼ିଶା ରାଜ୍ୟକୁ ଚାଲି ଆସିଥାନ୍ତି ଏହାପାଇଁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ଓଡ଼ିଶାର ଓଡ଼ିଆଭାଷାର ମହତ୍ୱପୂର୍ଣ୍ଣ ଭୂମିକା ରହିଅଛି ଓଡ଼ିଆଭାଷା ନଥିଲେ ରାଜ୍ୟର ସମ୍ପୂର୍ଣ୍ଣ ବାଇଶଟି ଭାଷା ମଧ୍ୟରୁ ଏକ ଭାଷା ନଥାନ୍ତା ଯେଉଁଟା କି ଓଡ଼ିଆବାସୀ ଓଡ଼ିଶାବାସୀ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ ସେଇଥିପାଇଁ ଓଡ଼ିଆଭାଷା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ନା କେବଳ ଓଡ଼ିଶାରେ ବରଂ ସମ୍ପୂର୍ଣ୍ଣ ଭାରତବର୍ଷରେ